ଶିକ୍ଷିତ ହେବା ଜୀବନର କିପରି ସାହାଯ୍ୟ କରିଥାଏ ଆମେ କେମିତି ଏବଂ ଦୁଇ ଦୁଇ ପାଠ ପଢ଼ିଥିମା ଯେ ଆଗ୍କେ କିଛି କିଛି ଉନ୍ନତି କରିବା ସେମିତି ହିସାବ୍ରେ ଆମେ ଦୁଇ ପରିଚିତ ରହିବା ଯେମିତି ଆମ ଆମେ ଯେମିତି ଆଗ୍କେ କେମିତି ଦୁଇ ପଇସା ରଖିକିରି କେମିତି ଆମ ପିଲା ଛୁଆମାନ୍କୁ କେମିତି ପଢ଼େଇବା ଆଗ୍କେ କେମିତି ବଞ୍ଚିତ ହେବା କେନ୍ତି ଆଉ ଆଉ ଲୋକମାନ୍କୁ କେନ୍ତି ବଞ୍ଚିତ ରଖିପାରିବା କେମିତି ଶିକ୍ଷା ଦେଇପାରିବା ସେହି ହିସାବରେ ଆମେ କିଛି କିଛି ଉଦ୍ଦେଶ୍ୟ କହେମା ଆମେ ଗୋଟିଏ ମଣିଷର ଗୋଟେ ଜୀବନ ଗୋଟିଏ ଶିକ୍ଷା ଶିକ୍ଷା ନେବା ଉପଯୋଗୀ ଛୁଆରୁ ଗୋଡ଼ ହାତ କିଛି ଶିକ୍ଷା କିଛି ଉନ୍ନତି କରିବା ଆମେ ଉଦ୍ଦେଶ୍ୟ ଲାଗି କିଛି ଆମେ ଛୁଆପିଲା ଆର୍ ପଢ଼େଇକି ଅଲଗା ଛୁଆପିଲାଙ୍କୁ କେମତି ଶିକ୍ଷା ଦେମା ସେ ବିଷୟରେ କହିବା

ଆମେ ଗୋଟିଏ ଗାଁ ଗ୍ରାମରେ ପଢ଼ିଥାନ୍ତି ଆମ ଗାଁର ସ୍କୁଲ୍ମାନ୍କୁ ପଢ଼ିଥାନ୍ତୁ ଆମେ ଯେମିତି ଆମ ଗାଁରୁ ପଢ଼ିକିରି ଅନ୍ୟ ଅନ୍ୟ ଅନ୍ୟ ରାଜ୍ୟକୁ ପଢ଼ିଥାନ୍ତି କିଛି କିଛି ଉନ୍ନତି କରିବାକୁ ଚାହିଁଲେ କିଛି ଉନ୍ନତି କରିବାକୁ ଚାହିଁଲେ କିଛି ପଢ଼ନ୍ତି ବହୁତ ପରିଶ୍ରମ କରି ପଢ଼ିକିରି କିଛି କିଛି ଆମ ଦେଶର ଲାଗି ଉନ୍ନତି କରିବା ବହୁତ୍ ଘର ଜିନଷରେ ଯେମିତି ଉନ୍ନତି କରିକିରି ଆମେ କିଛି କିଛି ଆଗ୍କେ ନେମା ଆଉ ଡେଭ୍ଲପ୍ କରିବା ଆମ ଦେଶରେ ଯେମିତି ସେମିତି କରିବା ଆମେ କେମିତି ବଞ୍ଚିକି ରହିକିରି ଆମ ଆମର ଜଲପାନି କେମିତି ବଞ୍ଚିତ ରଖିବା ଆମର୍ ଦେଶ ପାଇଁ କିଛି ନେଚୁରାଲ୍ ଯେନ୍ତା ଗଛ ଖୁଟ ହେଲେ କାଟି ଦଉଛନ୍ ଯେନ୍ ଜଙ୍ଗଲ ସଫାଇବେ ଯେ କେମିତି ନେଚୁରାଲ୍ ରହିକିରି ଆମେ କିଛି ରଖିପାର୍ମା କିଛି ଜିନିଷ ଆମେ ବଞ୍ଚେଇକି ଆଗ୍କେ କେମିତି ନେବା କେମିତି ଲୋକକୁ ଶିଖାମା ଇଟା ବଞ୍ଚିତ ରହିବା କେନ୍ତା ଏମିତି କଲେ ବଞ୍ଚିତ ରହିବା ସେମିତି କଲେ ବଞ୍ଚିତ ରହିବା କିଛି କିଛି ଶିକ୍ଷା ଦେବା ଲୋକମାନଙ୍କୁ ଆମେ ଯେମିତି ଶିକ୍ଷା ଦେଇକି ସେମାନେ ବି କିଛି କିଛି ଜାଣିବେ ଉପକାରିତା କରିବେ ଆମର୍ ଲୋକ୍ର ସମ୍କର୍ ଉପକାର୍ ହେବା ଯେମିତି ପାଣି ଆମର ଯେମିତି ଯେ ଯେମିତି ଜଙ୍ଗଲ କାଟୁଛନ୍ତି କେମିତି ପାଣି ରହିବା କେମତି ବର୍ଷା ହେବା କେମିତି ଧାନ ଚାଷଟେ ହେଲେ ଆମେ କେମିତି ବଞ୍ଚିତ ସଞ୍ଚିତ ରଖିକି ଖାଇପାରିବା କେମିତି କେମିତି ଚାଷ କରିକି କେମିତି ରହିବା ଆମେ ସେ ହିସାବ୍ରେ ଆମେ କିଛି କିଛି କହି କିଛି କହେଲେ ଲୋକକୁ କହିଲେ ଭଲ୍ସେ କିଛି ଜାଣ୍ବେ ତାକୁ ଛୁଆପିଲା ବି ରହେବେ ଆମ ଛୁଆପିଲା ବି ରହେବେ କେନ୍ତି ଦେଶ ଉନ୍ନତି ହେବା ସେମିତି ହିସାବ୍ରେ ଚିନ୍ତା କରିବ